ବହୁତ ଭଲ ଲାଗିଲା ଖାଇଲା ପରେ ଆଉ ସେ ପିଲାକୁ ମଧ୍ୟ ଦଶ କୋଡ଼ିଏ ଟଙ୍କା ଦେଇଥିଲି ମୁଁ

ବହୁତ ଭଲ ଅଛି ଆପଣଙ୍କର ଜିନିଷ ଆଉ କିଏ ବାଛିପାରିବେ କି